ଲେଖକଙ୍କର ଉଦ୍ୟୋଗ ହେଉଛି ଯେ ନିଜର ଲେଖା ଦ୍ୱାରା କିପରି ଛାତ୍ରମାନଙ୍କର ଆଗ୍ରହ ଏବଂ ଦେବି ନିଜର ଲେଖା ଦ୍ୱାରା ନିଜେ ଲେଖିବା ଦ୍ୱାରା ନିଜରଠାରୁ ବଡ଼ ଥିବା କିମ୍ବା ନିଜଠାରୁ ଉଚ୍ଚ ଶିକ୍ଷିତମାନଙ୍କୁ ଦେଖାଇ ଦ୍ୱାରା ସେମାନେ ଯଥେଷ୍ଟ ଭାବରେ ଭୁଲ୍ କିମ୍ବା ଭଲ ଥିବା ନିଜର ଭୁଲ୍ କିମ୍ବା ଭୁଲ୍କୁ ସ ସୁଧାରିବା ପାଇଁ ସେ ଶିକ୍ଷା ଦେଇଥାନ୍ତି ଏବଂ ନିଚେ ଯଦି ଭଲ ଥିବ ଭଲ ଭାବରେ ଆଉ ଟିକେ ଲେଖିବା ପାଇଁ ସହଯୋଗ କିମ୍ବା ସମର୍ଥନ ଦେଇଥାନ୍ତି ଏବଂ ନିଜକୁ ମତାମତ ଦେଇ ଏ ବିଷୟ ନିଜର ଟପିକ୍ ବିଷୟରେ ଆଉ ଟିକେ ଭଲ ଭାବରେ ଲେଖିପାରିବେ ସେହି ବିଷୟରେ କହିଥାନ୍ତି ଏବଂ ପ୍ରେରଣା ଦେଇଥାନ୍ତି କି ମୁଁ ନିଜର ଟପିକ୍କୁ ବହୁତ ଭଲ ଭାବରେ ଏବଂ ନିଜର ହେଡ଼ିଙ୍ଗ ତା'ର ପଏଣ୍ଟ ପଏଣ୍ଟ ଲେଖିବାକୁ ପ୍ରେରଣା ଆଦି ବହୁତ ଭଲ ଭାବରେ ଲେଖିବା ପାଇଁ ଆଗ୍ରହ ଏବଂ ନିଜର ଷ୍ଟଙ୍ଗ କରିବାକୁ କହି ଲେଖିବାକୁ କହିଥାନ୍ତି